ହଁ ଓଡ଼ିଆ ଭାଷା ଓଡ଼ିଶା ରାଜ୍ୟର ମୁଖ୍ୟ ଭାଷା ଓଡ଼ିଆ ଓ ଓଡ଼ିଆ ଆମର ମାତୃଭାଷା ଓଡ଼ିଆର ମଧ୍ୟ ଅନେକ ଆଞ୍ଚଳିକ ଭାଷା ରହିଛି ଯେମିତି ପୂର୍ବ ଓଡ଼ିଶାର ଲୋକେ ସବୁ ଓଡ଼ିଆ କହୁଥିବାବେଳେ ପଶ୍ଚିମ ଓଡ଼ିଶାରେ ସମ୍ବଲପୁରୀ ଭାଷା ବ୍ୟବହୃତ ହୁଏ ଓଡ଼ିଆ ଭାଷା ଲେଖିବା ଓ କହିବା ମୋତେ ଭଲ ଲାଗେ ମୁଁ ଓ ମୁଁ ଆରାମରେ କହିପାରେ କାରଣ ଓଡ଼ିଆ ମୁଁ ପିଲାଦିନରୁ ପଢ଼ି ଆସିଛି ତେଣୁ ଓଡ଼ିଆ କହିବା ଓ ଲେଖିବା ମୋ ପାଇଁ ବହୁତ ସହଜ